ଆମ ପରିବାରରେ ପୁରୀ ଉପମା ଚଟଣୀ ଦୋସା କାକରା ପୋଡ଼ପିଠା ଆହୁରି ଅନେକ ଖାଦ୍ୟ ଲୋକପ୍ରିୟ ରହିଛି କାକରା ପିଠା କରିବା ପାଇଁ ପ୍ରଥମେ ସୁଜି ନଡ଼ିଆପୁର ଘିଅ ଏମିତି ଦରକାର ପ୍ରଥମେ ପାଣି ଚୁଲିରେ ବସାଇ ସେଥିରେ ସୁଜି ବା ଅଟା ପକାଇ ଥାଏ ପକାଯାଇ ଥାଏ ତାହାକୁ ଜନ୍ତୁଣି ତାହାକୁ ଜନ୍ତୁଣି କରିକି ଥାଳିକୁ କଢ଼ାଯାଏ ତାହାକୁ ଚକଟି ଗୋଲ କରାଯାଇ ଥାଏ ସେଥିରେ ଭଜା ହୋଇଥିବା ନଡ଼ିଆକୁ ପୁର ଦିଆଯାଏ ତାହାକୁ ଗୋଲ କରି ତେଲରେ ଛଣାଯାଇ ଥାଏ ଆଉ ଆମ ପରିବାରରେ ସମସ୍ତଙ୍କୁ ସ୍ଵାଦିଷ୍ଟ ହେଇଥିବା ପୋଡ଼ ପିଠା ପାଇଁ ଚାଉଳ ଚୁନା ଅଳେଇଚ ତେଲ କଦଳୀପତ୍ର ଏମିତିକି ଅନେକ ଉତ୍ପାଦନ ଦରକାର ପଡ଼ିଥାଏ ଆମ ଅଞ୍ଚଳରେ ଏମିତି ଅନେକ ଖାଦ୍ୟ ତିଆରି ହୋଇଥାଏ ଯେହେପରିକି ପୋଡ଼ ପିଠା କାକରା ଆରିସା ପିଠାକୁ ଆମ ପରିବାରର ସମସ୍ତେ ଭଲ ପରିବାରର ସମସ୍ତଙ୍କୁ ଭଲ ଲାଗିଥାଏ ଏହା ବିଭିନ୍ନ ପର୍ବରେ ମଧ୍ୟ ତିଆରି କରାଯାଇଥାଏ ଏବଂ ଏହି ପୋଡ଼ ପିଠା ଓ କାକରା ପିଠା ଗୁଡ଼ିକ ଆମର ପିତୃପୁରୁଷ ମାନେ ପୂର୍ବରୁ ବିଭିନ୍ନ ପର୍ବପର୍ବାଣିରେ ତିଆରି କରୁଥିଲେ ସେହି ପରମ୍ପରାକୁ ଆଧାର କରି ପିଢ଼ି ପରେ ପିଢ଼ି ଅତିକ୍ରମ କରି ସମସ୍ତେ ତିଆରି କରିଥାନ୍ତି ଏହା ହେଉଛି ଆମର ପରମ୍ପରା